ଆରେ ଡ୍ରାଇଭର ଭାଇ ଏଠିତ ଟ୍ରାଫିକ୍ ଅଛି ମୋତେ କଟକ ଯିବାର ଅଛି ମୋର ବହୁତ କାମ ଅଛି ମୋତେ ଜଲଦି ଯାଇକି ପହଞ୍ଚିବାକୁ ପଡ଼ିବ ଯଦି ଯିବାକୁ ପଡ଼ିବ ଅନ୍ୟ ପଟେ ଆଉ କିଛି ଜଲଦି ଯିବାପାଇଁ ରାସ୍ତା ଅଛି କି ଆମେ ସେହିପଟେ ଯିବା